କିଏ କହୁଥିଲେ

ଆଜ୍ଞା ହଁ ଆପଣ ଡକ୍ଟର୍ଙ୍କୁ ଦେଖେଇଥିଲେ ବୋଧେ ଆସିକି ହଁ ଡକ୍ଟର୍ କ'ଣ ମେଡ଼ିସିନ୍ ଆପଣଙ୍କୁ ସଜେଷ୍ଟ୍ କରିଥିଲେ ବି ପି ପାଇଁ ମେଡ଼ିସିନ୍ ସଜେଷ୍ଟ୍ କରିଥିଲେ କି କ'ଣ ଆସିଲା ରିପୋର୍ଟ୍ କ'ଣ ଆସିଲା ବି ପି ଥିଲାକି ଆଉ କିଛି ଅସୁବିଧା କି ଟେନସନ୍ ନେଉଛନ୍ତି କି କିଛି ଟେନସନ୍ ଅଛି କି ହଁ ହଁ ଟିକେ ମାନେ ପରିଶ୍ରମ କରନ୍ତୁ ଟିକେ ବ୍ୟୟାମ କରନ୍ତୁ ହେଲା ଆଉ ବିନା ଲୁଣ ଲୁଣ କମ୍ କରି ଖାଦ୍ୟ ଖାଆନ୍ତୁ ଆଉ ଡେଲି ଟିକେ ହଁ ବି ପି ଆସି ଚେକ୍ କରନ୍ତୁ ନର୍ମାଲ୍ ଟ୍ରିଟ୍ମେଣ୍ଟ୍ ରୁହନ୍ତୁ ଆଉ ଟିକେ ମାନେ ଲୁଣ ଖାଇବା କମ୍ କରନ୍ତୁ ମସଲା ମସଲା ଯୁକ୍ତ ଖାଦ୍ୟ ବି ଖାଇବା କମ୍ କରନ୍ତୁ ପାଣି ସଫିସେଣ୍ଟ୍ ପିଅନ୍ତୁ ବ୍ୟାୟାମ୍ କରନ୍ତୁ ଏସବୁ କରିକି ଗୋଟେ ସପ୍ତାହ ଆପଣ ଏମିତି କରନ୍ତୁ ତା'ପରେ ଦେଖନ୍ତୁ ତା ସହିତ ବି ପି ଚେକ୍ଟା ବି କରନ୍ତୁ ଆଉ ବିପିର କେମିତି କ'ଣ କଣ୍ଟ୍ରୋଲ୍ ହେଉଛି ନା ନାହିଁ ଦେଖିବା ନାହିଁତ ମେଡ଼ିସିନ୍ କ'ଣ ଡକ୍ଟର୍ କହିବେ ସେଇ ହିସାବରେ ଆପଣ ଇଏ କରିବେ ଆଉ ଆଉ ଆପଣ ସେଇ ହିସାବରେ ଡକ୍ଟର୍ କିଛି କନସଲ୍ଟ୍ କରିଛନ୍ତି ନା କ'ଣ କରିବା ପାଇଁ କହିଛନ୍ତି ନା ଆପଣ ସେଇ ହିସାବରେ କରୁଛନ୍ତି କି ହଁ ଚିନ୍ତା ବେଶୀ କରୁଛନ୍ତି ଆପଣ ବୋଧେ ଚିନ୍ତା ଟିକେ ନିଦ ରୁମ୍ରେ ଆପଣ ଷ୍ଟ୍ରେସ୍ରେ ରହୁଛନ୍ତି ସେଥିପାଇଁ ନିଦ ହେଉନି ଆପଣଙ୍କୁ ଆଉ ଆପଣ ଟିକେ ଏସବୁ ଚିନ୍ତା ମୁକ୍ତ ହୁଅନ୍ତୁ ଆଉ ଇଞ୍ଜେକ୍ସନ୍ କିଛି ସଜେଷ୍ଟ୍ କରିଥିଲେ କି ଇଞ୍ଜେକ୍ସନ୍ କିଛି ସଜେଷ୍ଟ୍ କରିଥିଲେ କି ହଁ ହଁ ହଁ ହଉ ଦେଖନ୍ତୁ ଆପଣ ଏଇ ଯେଉଁ କହିଲି ମୁଁ ଗୋଟେ ସପ୍ତାହ ପର୍ଯ୍ୟନ୍ତ ଆପଣ ଦେଖନ୍ତୁ ଲୁଣ ଖାଇବେନି ମସଲା ଯୁକ୍ତ ଖାଦ୍ୟ ଖାଇବେନି ପାଣି ପିଇବେ ଆଉ ଚେଷ୍ଟା କରିବେ ଶୋଇବା ପାଇଁ କାହିଁକିନା ନିଦ ପାଇଁ ମେଡ଼ିସିନ୍ ଖାଇବାଟା ସବୁବେଳେ ବି ଠିକ୍ ନୁହଁନା ଆଉ ଚେଷ୍ଟା କରିବେ ଟିକେ ଆସିବା ପାଇଁ ମାନେ ବେଶୀ ସମୟ ମୋବାଇଲ୍ ଦେଖିବା ଏସବୁ ଜିନିଷ ଯଦି ଦେଖିବେ ଆପଣ ସେ ଲାଇଟ୍ ଯୋଗୁଁ ଆପଣଙ୍କୁ ନିଦ ହେବନି ବେଶୀ ସମୟ ମୋବାଇଲ୍ ଦେଖିବେନି ଟି ଭି ରାତିରେ ବେଶୀ ସମୟ ଲଗେଇବେନି କମ୍ ଲାଇଟ୍ରେ ଶୋଇବେ ଏସବୁ ଜିନିଷ କଲେ ନିଦଟା ଆସିବ ଠିକ୍ ସମୟରେ ଆଉ ଯଦି ନଆସିବ ତା'ପରେ ଦେଖିବା ଡକ୍ଟର୍ଙ୍କୁ କନସଲ୍ଟ୍ କରିକି କ'ଣ ମେଡ଼ିସିନ୍ ଖାଇବେ କ'ଣ କରାଯିବ ଆଉ କିନ୍ତୁ ଆପଣ ଏତିକି ଟ୍ରିଟମେଣ୍ଟ୍ରେ ଗୋଟେ ସପ୍ତାହ କଟାନ୍ତୁ ତା'ପରେ ଦେଖିବା ବିପିର କଣ୍ଡିସନ୍ କ'ଣ ଅଛି ଆଉ କିଛି ଅସୁବିଧା ମାନେ ଅଛିନା କେବଳ ନାହିଁ ନାହିଁ ଭୋକ ଠିକ୍ ଠାକ୍ ସେ ଲାଗୁଚିନା ଆପଣଙ୍କୁ ସୁଗାର୍ ସେ କହୁଥିଲେ ଭୋକ ହଉନି ଖାଦ୍ୟ କମ୍ ଖାଉଛନ୍ତି ଚେଷ୍ଟା କରନ୍ତୁ ଖାଦ୍ୟ ଅଧିକ ଖାଇବା ପାଇଁ ଟିକେ ଚେଷ୍ଟା କରନ୍ତୁ ଆଉ ଠିକ୍ ଅଛି ଆଜ୍ଞା